ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟାର ନାମ ହେଲା ଦଶ ହଜାର ନଅ ଶହ ଅନେଶତ ଚବିଶ ହଜାର ପାଞ୍ଚ ଶହ କୋଡ଼ିଏ ଏକ ଲକ୍ଷ ପଚିଶ ହଜାର ଦୁଇ ଶହ ବାବନ ତିନି ଲକ୍ଷ ଏଗାର ହଜାର ଶହେ କୋଡ଼ିଏ ଏକୋଇଶ ଲକ୍ଷ ଏଗାର ହଜାର ପାଞ୍ଚଶହ ଦଶ